ଆମ ଅଞ୍ଚଳରେ ଯେଉଁ ଜମି ଜାଗା ଗୁଡ଼ାକ ଅଛି ସେଥିରେ ବେଶୀ କିଛି ଫସଲ ଉତ୍ପାଦନ କରିବା ପାଇଁ ସକ୍ଷମ ନୁହଁ ଯେକି ଢୀପ ଜମି ଢୀପଖାଲ ଜମି ଏବଂ ବାଲିଆ ମାଟି ତେଣୁ ଭଲ ଚାଷ ହୁଏ ନାହିଁ ଯେଉଁ ବର୍ଷା ପାଣିରେ ତ ଚାଷ ହୁଏ ନେଇ ଧାନ ଚାଷ ବର୍ତ୍ତମାନ ଯେଉଁ ପରିବା ଫରିବା ଚାଷ କଲେ ଆମେ ବଜାରକୁ ନେଇ ହାଟ ବଜାରରେ ବସିକି ବିକ୍ରି କରୁ କରିଥାଉଁ ଏବଂ ଧାନ ଫସଲକୁ ମଣ୍ଡି ମାଧ୍ୟମରେ ଦିଆ ହୋଇଥାଏ ସେ ବେପାରୀ ଗୁଡ଼ାକ ଆସନ୍ତି ଏବଂ ଏଇଠୁ ଆମ ପାଖରୁ ଅଳ୍ପ ଦାମ୍ରେ କିଣି ନେଇକିରି ସେମାନେ ମଣ୍ଡିରେ ଧାନ ଦେଇଥାନ୍ତି ଏବଂ ଅନ୍ୟ ରାଜ୍ୟ ବର୍ତ୍ତମାନ ଆମର ଯେଉଁ ଚାଷ ଯେତିକି ଅନ୍ୟ ରାଜ୍ୟ ଆମେ ଯେଉଁ ଫସଲ ବିକ୍ରି କରିବ ସେତିକି ଫସଲ ଆମେ ଉତ୍ପାଦନ କରିପାରୁନାହୁଁ କାରଣ ଆମର ଜମି ଜାଗା ବି କମ୍ ଏବଂ ଜମି ଜାଗାର ଅବସ୍ଥା ବି ଉତ୍ପାଦନ କରି ଜମି ଜାଗା ଏହା କି ଭଲ ଫସଲ ହୋଇନଥାଏ ଯାହା ହେଉ ସେଥିରେ ଆମେ ସନ୍ତୁଷ୍ଟ ପ୍ରଥମେ କେନାଲ ପାଣି ଆସିବା ଦ୍ୱାରା ଆମର କିଛି ପନିପରିବା ଫସଲ ହେଉଛି ଆମ କିଛି ଅମଳ ହେଉଛି ମୁଁ ସେଗୁଡ଼ିକୁ ନେଇ ଆମେ ହାଟ ଗୁଡ଼ାକରେ ବିକ୍ରି କରିଥାଉ